ମୋ ପାଖରେ ଚବିଶି ଘଣ୍ଟା ବିଜୁଳି ଆବଶ୍ୟକ ଓ ମଝିରେ ମଝିରେ କେତେବେଳେ ପବନ ବାତ୍ୟା ଝଡ଼ ବାତ୍ୟା ହେଇଗଲେ କେବେ ବିଜୁଳି କଟ୍ ହେଇଯାଏ ଓ ଖରାଦିନରେ ଅଧିକ ବିଜୁଳି ଆବଶ୍ୟକ ପଡ଼ିଥାଏ ଖରାଦିନରେ ପଙ୍ଖା ଏସି କୁଲର୍ ଲଗାଇବାର ବହୁତ ଆବଶ୍ୟକ ଥାଏ ନହେଲେ ଝାଳରେ ଲୋକମାନେ ତଥା ବେହୋସ ବି ହେଇପାରନ୍ତି ଓ ଖରାଦିନରେ ଅଧିକ ଗରମ ଯୋଗୁ ଘର ଲୋକମାନେ ଯେତେ ଜଲଦି କାମ ସାରିକି ଘରେ ବସି ପଙ୍ଖାରେ ଟିକେ ଏସି ପାଇବା ପାଇଁ ଛଟପଟ ହୁଅନ୍ତି ଓ ଶୀତଦିନରେ ବହୁତ ଶୀତ ପଡ଼ିଥିବାରୁ ହିଟର୍ ଲୋକମାନେ ଘରେ ଘରେ ଲଗାନ୍ତି ଓ ଅଧିକରୁ ଅଧିକ ଶୀତ ପଡ଼ିଲେ ତ ନିଆଁ ଜାଳିକି ବସନ୍ତି ଓ ବର୍ଷା ଦିନରେ ଅଧିକ ଇଲେକ୍ଟ୍ରିର ଆବଶ୍ୟକ ପଡ଼େନି ପଡ଼େନି କେବେ କେବେ ଅଧିକ ଗରମ ପଡ଼ିଲେ ତ ତ କେବେ କେବେ ଗରମ ପଡ଼ିଲେ ପଙ୍ଖା ଲଗାଇଦିଆଯାଏ

ଥରେ ଥରେ ଥରେ ଥରେ ପାଣି ଫୁଲ୍ ହେବା ଯୋଗୁରୁ ବିଦ୍ୟୁତ୍ କାଟାଯାଏ କାହିଁକିନା ପାଣିଟା ପାଣି ଫୁଲ୍ ହୋଇଗଲେ ପାଣିରୁ ଖୁଣ୍ଟିରୁ ତାର ଯିଦି ତଳେ ପଡ଼ିଯାଇ ସର୍ଟ ସର୍କିଟ୍ ବି ହେଇପାରେ ତ ଏତିକି କୁହେ